ମୋର ଫେଭରାଇଟ୍ କାମ ହେଉଛି ୱେଲ୍ଡିଂ ମୁଁ ଯେତେବେଳେ ମୋ କାମ କିମ୍ବା ୱେଲ୍ଡିଂ କରିସାରିକି ଘରକୁ ଫେରିଯାଏ ପ୍ରଥମେ ମୁଁ ଘର ଲୋକଙ୍କର କ'ଣ ତାଙ୍କର ଦରକାର ରିକ୍ୱାର୍ମେଣ୍ଟ୍ ସେଇଟା ମୁଁ ତାଙ୍କୁ ପହଁଞ୍ଚେଇ ଦିଏ ଦେନ୍ ମୁଁ ମୋର ତା'ପରେ ଯାହା କାମ ହେଉଛି ମୁଁ ମୋ ଖେଳିବି ଖେଳିବି କ'ଣ ଖେଳିବି ମୋର ଫେଭରାଇଟ୍ ହେଉଛି କ୍ରିକେଟ୍ ଫୁଟବଲ୍ ବହୁତ କିଛି ଖେଳ ମୋର ଇଣ୍ଟ୍ରେଷ୍ଟ୍ ସେଇଠୁ ଆମେ ଗାଁ'ରେ ବେଶି ସବୁ କ୍ରିକେଟ୍ ଖେଳୁ ତ ମୁଁ ସେଇଠୁ ଘରୁ ଫେରି ଆସିକି ମୁଁ କ୍ରିକେଟ୍ ଖେଳେ କ୍ରିକେଟ୍ ଖେଳିବାର ମୋର ବହୁତ ଆଗ୍ରହ ଅଛି କ୍ରିକେଟ୍କୁ ଖେଳେ ମ୍ୟାକ୍ସିମମ୍ ଦୁଇରୁ ଦେଢ଼ରୁ ଦୁଇ ଘଣ୍ଟା ମ୍ୟାକ୍ସିମମ୍ ଖେଳେ ସେତେବେଳେ ସେଇ ଖେଳରୁ ମୁଁ ଯାହା ଏଣ୍ଟର୍ଟେନ୍ର୍ କରେ ସେଇ ଖେଳ ନେଇକି ମୁଁ ଘରେ ଟିକେ ଡ଼େସ୍କ୍ରାଇବ୍ କରେ ସେଇଟା ହିଁ ବହୁତ ଖୁସିରେ ଥାଏ ସେଇଟା ହିଁ ମୋର ବହୁତ ଇଣ୍ଟ୍ରେଷ୍ଟେଡ଼୍ ଏବଂ ଆଗ୍ରହ ମୋର କ୍ରିକେଟ୍ ଖେଳ ହେଉଛି ମୋର ବହୁତ ଫେଭରାଇଟ୍ ଏବଂ ଫୁଟବଲ୍ ବି ହେଉଛି ମୋର ଆଗ୍ରହ ସେଟା ବହୁତ ଫେଭରାଇଟ୍ ସେଟା ମୁଁ ବହୁତ ଇଣ୍ଟ୍ରେଷ୍ଟ୍ କରେ ଫୁଟବଲ୍ ଖେଳିବାରେ ମଧ୍ୟ ଏବଂ ମୁଁ ଯେତେବେଳେ ମୋ କାର୍ଯ୍ୟ ସାରିକି ମୁଁ ଘରକୁ ପହଁଞ୍ଚେ ସେତେବେଳେ ମୁଁ ଖେଳିବା ପାଇଁ ଯାଏ ଆଉ ତା ପୂର୍ବରୁ ଯାହା ମୋର ରିକ୍ୱାର୍ମେଣ୍ଟ୍ ଘରେ ଥାଏ ମୁଁ ସେଇଟା ପହଁଞ୍ଚେଇ ଦେଇକି ଆସେ ତା'ପରେ ମୁଁ କ୍ରିକେଟ୍ ଖେଳେ